ଯୁବଗୋଷ୍ଟୀ ଯଉଁମାନେ ଆଜିକା ଡେଟ୍ରେ ପାଠଶାଠ ପଢ଼ିକି ବହୁତ ଆଜି ବେକାରି ବୁଲୁଛନ୍ତି ଏହାର ଗୋଟିଏ କାରଣ ହେଉଛି ଆଧୁନିକତା ଯେଉଁଠି ବିଜ୍ଞାନ ବିଜ୍ଞାନର କୌଶଳ ଏତେ ଦିନକୁ ଦିନ ଡେଭଲପ୍ କରୁଛି ଯେଉଁଠିକି ଯଦି କୌଣସି ଅଫିସରେ ଗୋଟିଏ ଅଫିସରେ ଯଦି ଦଶ ଜଣ ଲୋକ କାମ କରୁଥିଲେ ବିଜ୍ଞାନର ଟେକ୍ନୋଲୋଜି ଯୋଗୁଁ ସକାଶେ ଆଜି ସେଇଠି ଦୁଇଜଣ ଲୋକ କାମ କରୁଛନ୍ତି ଯାହାଫଳରେ ଘରେ ଲୋକ ବସିକି ରହୁଛନ୍ତି କାମରୁ ଛଟେଇ ହୋଇଯାଉଛନ୍ତି ଏଇଟା ଫାଷ୍ଟ କଥା ଦ୍ୱିତୀୟରେ ସରକାର ନିଯୁକ୍ତିର ସୁଯୋଗ ଦେଉନାହାଁନ୍ତି ଯାହା କି ଆମର ଯେତେବି ସେ ସେକ୍ଟର ଅଛି ଆମ ଗଭର୍ଣ୍ଣମେଣ୍ଟ୍ର ଯେକୌଣସି ବିଭାଗ ଗୁଡ଼ିକ ଅଛି ତାହାତ ଏକ ତ ଆଧୁନିକ କାରଣ ସକାଶେ ଷ୍ଟାଫ୍ କମିଯାଉଛନ୍ତି ଦୁଇରେ ସେମାନେ ଯେତେବି ଭାକାଣ୍ଟ ରହୁଛି ତାକୁ ନିଯୁକ୍ତି କାଢ଼ୁନାହାନ୍ତି ଯଦି ନିଯୁକ୍ତି କଢ଼ାଯାନ୍ତା ତାହାଲେ ବହୁତ ପିଲା ଆମର ଏନ୍ଗେଜ ହୋଇପାରନ୍ତେ ଆଉ ଗୋଟିଏ କଥା ଯଦି ଯେଉଁ ସରକାରୀ ଚାକିରିଆ ଯେଉଁମାନେ ପୁରୁଣା କାଳରେ ଯେଉଁମାନେ ଚାକିରି କରିଛନ୍ତି ସେମାନଙ୍କର ଦରମା ଏତେ ବଢ଼େଇ ଦିଆଯାଇଛି ମାନେ ଆବଶ୍ୟକତାଠାରୁ ବାହାରେ ଯେଉଁଟାକି ଯଦି ଆମେ ଆଜିକା ଡେଟରେ ଗୋଟିଏ ପାଠ ଭଲ ପାଠପଢ଼ିକି ଚାକିରି କରୁଥିବା ଲୋକଟି ସେ ଯେ କାମ କରୁଛି ପାଖାପାଖି କୋଡ଼ିଏ ହଜାର କି ତିରିଶ ହଜାର ଟଙ୍କା ଦରମାରେ ସେ କାମକରୁଛି କିନ୍ତୁ ସେଇ ଜାଗାରେ ଯେ ପୁରୁଣା ଆଗରୁ ଯେଉଁମାନେ କାମକରୁଛନ୍ତି ସେମାନେ ଲକ୍ଷେଟଙ୍କା ଦେଢ଼ ଲକ୍ଷେଟଙ୍କା ଦରମା ପାଉଛନ୍ତି କିନ୍ତୁ ସେମାନେ ଯେତିକି କାମ କରୁଛନ୍ତି ତାଠାରୁ ନୂଆ ପିଲାଟି ଯେ କୋଡ଼ିଏ ତିରିଶି ହଜାର ଟଙ୍କା ଦରମା ପାଉଛି ତାଙ୍କଠାରୁ ଅଧିକା କାମ ଜାଣ କରିପାରୁଛି କିନ୍ତୁ ତାଙ୍କଠାରୁ ଦକ୍ଷତା ବି ଏମାନଙ୍କ ପାଖରେ ଅଛି କିନ୍ତୁ ମୋ ହିସାବରେ ଯଦି ଆଉ ଗୋଟିଏ ମାନେ ଏଇ ଯେଉଁ ନିଯୁକ୍ତି ବେକାରୀ ସମସ୍ୟାଟାକୁ ଦୂର କରାଯାଇପାରନ୍ତା ଯଦି ଯେଉଁ ପୁରୁଣା ଚାକିରି ଯଉଁମାନେ ଅଯୋଗ୍ୟ କର୍ମଚାରୀ ଅଛନ୍ତି ସରକାରଙ୍କର ସେହି ଅଯୋଗ୍ୟ ସରକାରୀ କର୍ମଚାରୀ ଙ୍କୁ ଯଦି ଆମେ ଛଟେଇ କରିଦିଅନ୍ତେ ଯେଉଁମାନଙ୍କ ପାରକ ଅଛିନ୍ତି ପାଠ ପଢ଼ିକି ଦକ୍ଷତା ଅଛି ସେମାନେ ଙ୍କୁ ଦକ୍ଷ୍ୟତା ହିସାବରେ ଯଦି ଚାକିରି ଦିଆଯାଆନ୍ତା ସେ ଲକ୍ଷେ ଟଙ୍କା ଦେଢ଼ଲକ୍ଷ ଟଙ୍କାଟାକୁ ଯଦି ତିନିଭାଗ ଚାରିଭାଗରେ ଯଦି ଆମେ ନିଯୁକ୍ତିରେ ବିନିଯୋଗ କରନ୍ତେ ତାହେଲେ ମୋ ହିସାବରେ ପ୍ରତିଟି ପରିବାରରେ ଜଣେ ଜଣେ ଚାକିରିଆ ଆରାମ ସେ ହୋଇପାରିବା ଆଉ ଆମର ଯେଉଁ ପାଇପାରିବେ ଆଉ ଆମର ଯେଉଁ ବେକାରି ସମସ୍ୟାଟା ରହୁଛି ସେ ସମସ୍ୟାଟି ରହିବ ନାହିଁ ଆଉ ଏଇସବୁକୁ ଅନୁଧ୍ୟାନ କଲେ ତାହାଲେ ଆମର ବେକାରି ସମସ୍ୟାଟା ରହିବନି ଆଉ ଗୋଟିଏ କଥା ହେଲା ସରକାର ଯେତେବେଳେ ଚାକିରି ଦେଉଛନ୍ତି ଯୋଗ୍ୟତା ହିସାବରେ ଚାକିରି ଦେବା ଦରକାର ମାନେ ସମସ୍ତେ ଭାବୁଛନ୍ତି କ'ଣ ଯେ ପାଠ ପଢ଼ାଇଲେ ଚାକିରି ମିଳିବ ସେଇଟା କଥାନୁହଁ ଜଣେ ପାଠ ଦକ୍ଷ୍ୟତା ଜଣକୁ ଦକ୍ଷ୍ୟତା ଦେଖିକି ଚାକିରି ଦେବା ଦରକାର କିଏ କଣ ପାରୁଛି ତାକୁ ଆକ୍ଚ୍ୟୁଲି ସେଇ ହିସାବରେ ତାକୁ ଟେଷ୍ଟ କରିବା ଦରକାର ଟେଷ୍ଟ କରିକି ସେ ଚାକିରି ଦେବା ଦରକାର ଯେ ମୋ ଗୋଟିଏ କ୍ୱାଲିଫିକେସନ ଟିଏ ହଁ ତାର ଭଲ ମାର୍କ ରଖି ପାଠ ପଢ଼ିଦେଇଛି ତା'ମାନେ ନୁହେଁ କି ସେ ଜଣେ ଟିଚର ହୋଇଯିବ ସେମିତି ଆହୁରି କିଛି ଦକ୍ଷତାଥିବା ସେ କାମ କରିପାରିବ ଏହି ଜିନିଷ ଗୁଡ଼ାକ ଆମେ ଯଦି ତର୍ଜମା କରିକି ଯଦି ନିଯୁକ୍ତିର ପରିଭାଷାଟି ଯଦି ବୁଝିପାରନ୍ତେ ତାହେଲେ ଆଜିର ଦିନରେ ନିଯୁକ୍ତି କ୍ଷେତ୍ରରେ କୌଣସି ଅସୁବିଧା ହେବନି ଯୁବପିଢ଼ି ବେକାରି ରହିବେ ନାହିଁ